ବ୍ୟାଙ୍କ୍ରେେ ପ୍ରଥମେ ଦେଖିବାକୁ ଗଲେ ଅନେକ ଅସୁବିଧା ହେବାକୁ ଲାଗିଥାଏ କାରଣ ହେଉଛି ଯେ ଧାଡ଼ି ଧାଡ଼ିରେ ଅସୁବିଧା ହୋଇଥାଏ କିମ୍ବା ସେଇ ପ୍ରସେସ୍ଟା ଯେଉଁ ଚାଲିଥାଏ ବ୍ୟାଙ୍କ୍ରେ ତାହା ଠିକ୍ ଭାବରେ ହୋଇନଥାଏ ଏବଂ ଠିକ୍ ସମୟରେ ସେହି ଅଫିସର୍ମାନେ କାର୍ଯ୍ୟକାରୀ କରିନଥାନ୍ତି ଏହା ନ କରିବା ସତ୍ତ୍ୱେ ମଧ୍ୟ ଅନେକ ବ୍ୟକ୍ତି ସମ୍ମୁଖୀନ ହେବାକୁ ପଡ଼ିଥାଏ କାରଣ ହେଉଛି ଯେ ଏହା ଏପରି ଏକ ବ୍ୟବସ୍ଥା ଅଟେ ଯାହା ଲୋକଙ୍କ ପାଇଁ ସୁବିଧା ଅଟେ କିନ୍ତୁ ଏହା ସୁବିଧା ବଦଳରେ କାଗଜପତ୍ର କିମ୍ବା ଯେଉଁ ସିଷ୍ଟମ୍ ପ୍ରୋସେସ୍ଟା ରହିଥାଏ ତାହା ଠିକ୍ ଭାବରେ ହୋଇନଥାଏ ଏବଂ ଯେଉଁ ଟଙ୍କା ଉଠାଇବା ସମୟରେ ସେହିମାନେ ଅନେକ ସମୟ ଲେଟ୍ କରିଥାନ୍ତି ଏବଂ ଯେଉଁ ବ୍ୟାଙ୍କ୍ର କର୍ମଚାରୀମାନେ ଠିକ୍ ସମୟରେ ଆସି ନଥିବାରୁ ଅନେକ ବ୍ୟକ୍ତିମାନ ସମ୍ମୁଖୀନ ହୋଇଥାଏ ସମ୍ମୁଖୀନ ହୋଇଥାନ୍ତି କାରଣ ଏହା ହେଉଛିି ଏପରି ଏପରି ଏକ ବ୍ୟବସ୍ଥା କିନ୍ତୁ ଏହା ସମସ୍ତ ଲୋକଙ୍କ ପାଇଁ ସୁବିଧା ସୁଯୋଗ କରିଥାଏ କିନ୍ତୁ ଏହା ହେଉଛି ଅସୁବିଧା କରିଥାନ୍ତି ଏହା ବ୍ୟାଙ୍କ୍ର ଗୋଟେ ମୁଖ୍ୟ କାରଣ ଅଟେ